ନିର୍ବାଚନ ସମୟରେ ମୁଁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲି ଯଥା ମୁଁ ମୋ' ନିର୍ବାଚନ ପ୍ରଚାର କରିବା ସମୟରେ ଆଉ ମୋର ଅନ୍ୟ ଦଳର ସମର୍ଥକମାନେ ଭଙ୍ଗା ରୁଜା କରିଥିଲେ ଆମ ଏହି ଯେଉଁ ଲୋକମାନଙ୍କୁ ଯେଉଁ ଭୋଜି ଫୋଜି ଦେବା ପାଇଁ ଯେଉଁ ପଇସା ନେଇକି ଯାଉ ତାକୁ ମଧ୍ୟ ଲୁଟ୍ କରିଥିଲେ ଆମକୁ ବାଡ଼ାବାଡ଼ି କରିଥିଲେ ଗାଡ଼ି ଭଙ୍ଗା ରୁଜା କରିଥିଲେ ବହୁତ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୋଇଥିଲ ହୋଇଥିଲୁ ଆମେ କିନ୍ତୁ ଆମେ ତ କିଛି କରିପାରିବୁନାହିଁ କାରଣ ଯେହେତୁ ସେମାନେ ବର୍ତ୍ତମାନ ସରକାରରେ ଅଛନ୍ତି ତେଣୁ ସେମାନେ ଭଙ୍ଗା ରୁଜା କଲେ ମଧ୍ୟ ତାଙ୍କୁ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା ଆମେ ଯାଇକି ମଧ୍ୟ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲୁ ଯେ ନିର୍ବାଚନ ହେଉଛି ଏକ ସର୍ବଦଳୀୟ ତେଣୁ ସମସ୍ତଙ୍କର ସମାନ ଅଧିକାର ଅଛି ଏସବୁ ଜିନିଷ କରିବାକୁ କିନ୍ତୁ କେହି ଶୁଣିନଥିଲେ ଆଉ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇକି ମୁଁ ନିର୍ବାଚନ ଲଢ଼ିଥିଲି